ସରକାର ସ୍ଵାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି ସେଥି ମଧ୍ୟରୁ ବହୁତ ପ୍ରକାରର ସୁବିଧା ସୁଯୋଗ ବି ଲୋକ ମାନଙ୍କୁ ଯୋଗାଇ ଦେଇଛନ୍ତି ଯେମିତିକି ଶହେ ଆଠ ଶହେ ଆଠ ଅମ୍ବୁଲାନ୍ସ ଯାହାକି ଜଣ କର ଯଦି କେହି ନାହିଁ ସିଏ ଅମ୍ବୁଲାନ୍ସର ସାହାଯ୍ୟ ନେଇପାରିବ ଅମ୍ବୁଲାନ୍ସ ଆସିକି ତାକୁ ଘରକୁ ଘରୁ ହସ୍ପିଟାଲକୁ ନେଇକି ସେଠି ତାର ସେବା ତାର ସ୍ବାସ୍ଥ୍ୟର ସେବା କରିସାରିକି ପୁଣି ଘରେ ଆଣିକି ପହଞ୍ଚାଇ ପାରୁଛି ତାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସରକାରଙ୍କର ଏକ ବଡ଼ ଯୋଜନା ଯାହାକି ସାଧାରଣତଃ ଗରିବ ଲୋକ ମାନଙ୍କର ବହୁତ ଉନ୍ନତି କରିଥାଏ ଆମର ବି ଅଛି ଆମେ ସାଧାରଣତଃ ଆମ ଘରେ ଯଦି କୌଣସି ମହିଳାଙ୍କର କିଛି ବଡ଼ ଅପରେସନ ହେବାର ଥାଏ ଆମେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସୁବିଧା ସୁଯୋଗ ପାଇ ପାରିବା ଆମେ ତାକୁ ନେଇକି ଯେ କୌଣସି ସରକାରୀ ହେଉ କି ବେସରକାରୀ ହେଉ ହସ୍ପିଟାଲରେ ତା'ର ଅପରେସନ କରେଇକି ତାଙ୍କର ସ୍ଵାସ୍ଥ୍ୟର ଉନ୍ନତି କରେଇ ପାରିବା ବିଭିନ୍ନ ପ୍ରକାର ମାଗଣା ଔଷଧ ବି ମଧ୍ୟ ମିଳୁଛି ସରକାର ଯେତିକି ବି ସୁବିଧା ସୁଯୋଗ କରୁଛନ୍ତି ସ୍ଵାସ୍ଥ୍ୟ ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସାଧାରଣତଃ ସବୁଠାରୁ ଉନ୍ନତି ଦାୟକ ଗରିବ ଲୋକମାନଙ୍କ ପାଇଁ ସାଧାରଣତଃ ଆମେ ଯଦି କିଛି ସୁବିଧା ସୁଯୋଗ ସରକାରଙ୍କର ଜାଣି ପାରୁନାହାନ୍ତି ଆମକୁ ସାଧାରଣତଃ ଗାଁ ଗହଳି ମାନଙ୍କରେ ଆଶା କର୍ମୀ ଯୋଜନା ଗୋଟିଏ ଅଛି ଯାହାକି ସିଏ ଆମକୁ ଘର ଘରକା ଆସିକି ସମସ୍ତଙ୍କର ସ୍ଵାସ୍ଥ୍ୟ କଥା ବୁଝନ୍ତି ଏବଂ ସରକାରଙ୍କର ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାନ୍ତି